ଆମର୍ ଗାଁ ଭାନ୍ପୁର୍ ଗାଁ'ରୁ ମୁଇଁ ଗାଁ'ରୁ ନର୍ଲା ଆଠ୍ କିଲୋମିଟର୍ ଆସି ମୁଁ ସେନେ ବହୁତ୍ କପ୍ଡ଼ା ଦୁକାନ୍ ଅଛେ ହେଲେ ବି ମତେ ଜଗଦମ୍ବାକେ ମତେ ବହୁତ୍ ଲାଇକ୍ ଲାଗ୍ଲା ତା'ପରେ ସେଇ ଦୁକାନ୍ କେ ଗଲି ସେ ଦୁକାନ୍ ରେ ସେ ପିଲାମାନେ ଥିଲେ ତାଙ୍କେ ସେଇ ପିଲାମାନ୍ଙ୍କେ କହିଲି ବାବୁ ଜିନ୍ସ ପ୍ୟାଣ୍ଟ୍ ଗୁଟେ ଦେଖା ବୋଲି କହେଲାକେ ପିଲାମାନେ ମତେ ଦେଖାଲେ ତା'ପରେ ଦଶ୍ ବାରଟା ଦେଖାଲା ପରେ ମତେ ତା'ପରେ ରେଟ୍ ମୁଇଁ ପଚ୍ରାଲି କେତେ କେତେ କା'ଣା ରେଟ୍ ବୋଲି କହେଲାକେ କେନ୍ଟା ବୋଲି କହେଲେ ବାରଶହ ଆଉ ଗୁଟେ ଜିନ୍ସ ପନ୍ଦରଶହ ଆଉ ଗୁଟେ ଜିନ୍ସ ପଚିଶଶହ ଏନ୍ତାକରି ମତେ ବହୁତ୍ ଜିନ୍ସ ମତେ ଦେଖାଲେ ତା'ପରେ ମତେ ଯେନ୍ ପଚିଶଶହ ଟଙ୍କିଆ ଯେନ୍ ଜିନ୍ସ୍ ଦେଖାଲେ ତା'ପରେ ମୁଇଁ ସେ ଜିନ୍ସ୍ କେ ମୁଇଁ ଦୁଇ ହଜାର୍ ଟଙ୍କାରେ ମୁଇଁ ଆଣ୍ଲି ତ ମୋର୍ ସାଇଜ୍ ଚଉତିରିଶ୍ ସାଇଜ୍ ତା'ର୍ପରେ ମତେ ସେନେ ଗୁଟେ ଜାଗା ଗୁଟେ ଅଛେ ସେ ଜାଗାରେ ମତେ ପିନ୍ଧାଲେ ତାହାକୁ ପିନ୍ଧ୍ଲା ପରେ ମତେ ବହୁତ୍ ଭଲ୍ ଲାଗ୍ଲା ତା'ର୍ପରେ ସେ ପଇସାପତର୍ ଠିକ୍ କରି ସେ ଜିନ୍ସ କେ ମୁଇଁ ଧରିକରି ପଲେଇ ଆଇଲି ଘରେବି ପସନ୍ଦ୍ କଲେ